ପାଞ୍ଚ ନଭେମ୍ବର ଦୁଇ ହଜାର ଉଣେଇଶି କୋଡ଼ିଏ ଡ଼ିସେମ୍ବର ଦୁଇ ହଜାର ବାଇଶି ପଚିଶି ଅଗଷ୍ଟ ଦୁଇ ହଜାର ତେଇଶି କୋଡ଼ିଏ ଫେବୃଆରୀ ଦୁଇ ହଜାର ଚବିଶି